ଆମ ଗ୍ରାମାଞ୍ଚଳ ଯେଉଁଟା କି ମୁ ରହୁଛି ଜଟଣୀ ସହରର ଉପରସ୍ଥ ଗ୍ରାମରେ ଯେଉଁଠିକି ଏଠି ଗାଡ଼ିଆ ପୋଖରୀ ଅଛି ଏବଂ ନଇ ନାଳ ରହିଛି ଏଠି ତ ସେଠି ଯାଇକି ଆମେ ଜାଲ ନେଇ ପିଲାଦିନୁ ମୁଁ ମାଛ ଧରେ ଏବଂ ମାଛ ଧରିବାଟା ସେତେବେଳେ ମୋର ଗୋଟେ ଭଲ ଅଭ୍ୟାସ ତେଣୁ ଦୈନନ୍ଦିନ ମୋର ଜେଜ ଏବଂ ଦାଦାମାନଙ୍କ ସହିତ ମୁଁ ଯାଏ ମାଛ ଧରେ ଏବଂ ତାଙ୍କଠାରୁ ମୁଁ ଶିଖିଛି ତେଣୁ ଯାହାଫଳରେ ସେ ଜାଲରେ ଧରେ ତା' ସହିତ ପାଣି ବୁହାଇକରି ମଧ୍ୟ ବିଲମାନଙ୍କରୁ ସେ ମଧ୍ୟ ମାଛ ଗୁଡିକ ମୁଁ ମଧ୍ୟ ଧରିଛି ଏବଂ ମାଛ ଧରିବାଟା ମୋର ଗୋଟେ ଭଲ ଆଗ୍ରହ ରହିଛି ପିଲାଦିନରୁ ତେଣୁ ଦୈନନ୍ଦିନ ମାଛ ଆଣି ମୁଁ ତାକୁ ଘରେ ଦିଏ ଏବଂ ତାକୁ ତରକାରୀ ପତ୍ର କରିହବ ଏବଂ ସେଥିରେ ଆମ ପରିବାରର ମଧ୍ୟ ଉପକୃତ ହେବେ ତେଣୁ ମାଛ ଧରିବା ମୋର ମୁଁ ଦାଦା ଜେଜ ଏମାନଙ୍କଠାରୁ ଶିଖିଛି ତା ସହିତ ମୋ ସାଙ୍ଗସାଥି ମାନେ ମଧ୍ୟ ଜାଲ ନେଇକରି ଧରିବା ପାଇଁ ଯାନ୍ତି ତେଣୁ ସ୍କୁଲରୁ ପଢ଼ିକି ଆସିଲାପରେ ମଧ୍ୟ ଯାଇକି ମଧ୍ୟ ମାଛ ଧରିବା ମଧ୍ୟ ଆମର ଦୈନନ୍ଦିନ ଅଭ୍ୟାସ ହୋଇଥାଏ